ଆଜ୍ଞା ହଁ ହଁ କୁହନ୍ତୁ

ଆପଣ କେଉଁଠୁ ମେଡ଼ିସିନ୍ ଖାଇଥିଲେ ମୁଁ ତ ଆଜି ନାହିଁ ଆପଣ ରବିବାର ତ ମୁଁ ଛୁଟିରେ ରହିବି ଆମ ମେଡ଼ିକାଲରେ ଆଉ କାହାକୁ ଦେଖାଇପାରିବେ ନହେଲେ ମୁଁ କାଲି ଆସିଲେ ଯଦି ଆପଣ ଆସିବେ ଟିକେଟ୍ କରି ଦେଖାଇଦେବେ ଆପଣ କ'ଣ ଖାଇଥିଲେ କ'ଣ ହଁ ମୁଁ କାଲି ଦଶଟା ବେଳକୁ ପହଞ୍ଚି ଯାଇଥିବି

ପେଟ ପେଟ କ'ଣ ପେନ୍ ହେଉଛି ଦରଜ୍ ଫରଜ୍ ଅଛି ପେଟ ହଁ ହଁ କିଛି ନାହିଁ ଆପଣ ନାହିଁ ସାର୍ ଶୁଣନ୍ତୁ ଆପଣ କାଲି ଆସନ୍ତୁ ଦଶଟା ବେଳକୁ କିଛି ଅସୁବିଧା ନାହିଁ ଖାଇଦେଇଛନ୍ତି ତ ଆଡ଼ୁ ସାଡ଼ୁ ସେଥିପାଇଁ ଆଜ୍ଞା ହଁ ଫିସ୍ ଆମର ଦୁଇଶହ ଟଙ୍କା ରହୁଛି ଆପଣଙ୍କୁ ଯାହା ଟେଷ୍ଟ ଫେଷ୍ଟ ହବ ଆମ ମେଡ଼ିକାଲରେ ସୁବିଧା ଅଛି ସେମିତି ଟେଷ୍ଟ ବି ଯୋଗାଇ ଦିଆଯାଉଛି କିଛି ଅସୁବିଧା ନାହିଁ ଆପଣ ଆସି ଭଲରେ ମେଡ଼ିସିନ ଭଲ ରେଟ୍ରେ ନେଇପାରିବେ ଫ୍ରି ମେଡ଼ିସିନ ବି କିଛି ଗୁଡ଼ାଏ ରହୁଛି କାଲି ଆପଣ ଦଶଟା ବେଳକୁ ଆସନ୍ତୁ ଆସିକି ଟିକେଟ୍ କରିଥିବେ ମୁଁ ଦଶଟା ସୁଦ୍ଧା ଆସି ପହଞ୍ଚିଯିବି ଆଉ କ'ଣ ପ୍ରୋବ୍ଲେମ୍ ହେଉଛି ନା ଖାଲି ପେଟ ପ୍ରୋବ୍ଲେମ୍ ରହିଛି ଆଚ୍ଛା ହଁ ହଁ କାଲି ଆଡ଼ୁ ସାଡ଼ୁ ଖାଇ ଦେଇଛନ୍ତି ଠିକ୍ ଅଛି ଆପଣ ଡିପେଣ୍ଡାଲ୍ ଖାଇ ଦେଇଥିବେ ତ ଖାଇଥିବେ କାଲି ଆସିବେ ଗ୍ୟାସ୍ ମେଡ଼ିସିନ ଗୋଟେ କହୁଛି ରାଣ୍ଟିନ୍ ଖାଇଥିବେ ତା'ପରେ ନହେଲେ ସାରେଡ଼ି ଆଣିଥିବେ ଗ୍ୟାସ୍ ପାଇଁକା ରାଣ୍ଟିନ୍ ଭଲ ରହୁଛି ନହେଲେ ସାରେଡ଼ି ବି ଆଣନ୍ତୁ କିଛି ନାହିଁ ଡିପେଣ୍ଡାଲ୍ ଗୋଟେ ଖାଇ ଦେଇଥିବେ ଡିପେଣ୍ଡାଲ୍ ବି ଭଲ ଆପଣ ଖାଆନ୍ତୁ ଆଉ ଆଜି ଟିକେ ବେଶୀ ହାଲ୍କା ଜିନଷ କିଛି ଖାଇବେ କିଛି ବେଶୀ ଜିନଷ ଖାଇବେନି ହାଲ୍କା ହାଲ୍କିରେ ଖାଇଥିବେ ଓ ଆର୍ ଏସ୍ ପାଣି ହଁ ହଁ ଦଶଟା ବେଳକୁ ଦଶଟାରୁ ସାଢ଼େ ଦଶଟା ବେଳକୁ ଆଜ୍ଞା ଆଜ୍ଞା ମୁଁ କାଲି ଆସିବି ଓ ଆର୍ ଏସ୍ ସଫିସେଣ୍ଟ ପିଉଥିବେ ନହଲେ ଲେମ୍ବୁ ଲୁଣ ପାଣି ବି ପିଉଥିବେ ବୁଝିହେଲା ହଉ ଆପଣ ଆସନ୍ତୁ କିଛି ଆଜ୍ଞା ଆଜ୍ଞା କାଲି ଆସି ପହଞ୍ଚିବେ ଦଶଟା ବେଳ ସୁଦ୍ଧା ଆସି ପହଞ୍ଚିବେ ମୁଁ ଆସି ଯାଇଥିବି ଟିକେଟ୍ କରିଦେଇଥିବେ ଆଜ୍ଞା ଆଜ୍ଞା ରୁହନ୍ତୁ